ହ୍ୟାଲୋ ସାର୍ ଆପଣ ତ ଜାଣିଛନ୍ତି ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ମୋତେ ବହୁତ ଭଲ ଲାଗେ ଖାଦ୍ୟ ଆଉ ଆପଣ ତ ଜାଣିଛନ୍ତି ମୁଁ ଡେଲି ଆସେ ଆଉ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ତ ପ୍ରାୟ ଆସିଥାଉଛି ମୋତେ ପସନ୍ଦ ବି ହେଲେ ମଧ୍ୟ ଆପଣଙ୍କ ରେଷ୍ଟୁରାଣ୍ଟ୍ର ଖାଦ୍ୟ ବି ମୋତେ ପସନ୍ଦ ଲାଗୁଛି ତ ମୁଁ ଚାହୁଁଛି ମୋର ଗାଁ ଆଡ୍ରେସ୍ରେ ଗାଁ ଆଡ୍ରେସ୍ରେ ଆଉ ମୋତେ ତ ବିରିୟାନୀ ପସନ୍ଦ ତ ମୁଁ ଚାହୁଁଛି ଗୋଟେ ଫୁଲ୍ ବିରିୟାନୀ ଗୋଟେ ପେକ୍ କରିକି ମୋ ଆଡ୍ରେସ୍କୁ ମତେ ସେଣ୍ଡ୍ କରିଦେବେ ଆଉ ଆଡ୍ରେସ୍ଟା ମୁଁ ଦେବି ସେହି ଆଡ଼୍ରେସ୍ରେ ମୋତେ ପହଞ୍ଚାଇଦେବେ ଆଉ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ମୋତେ ଖାଦ୍ୟ ବହୁତ ପସନ୍ଦ ଲାଗେ ସେଥିପାଇଁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଡେଲି ଆସେ ଆଉ ଆପଣଙ୍କର ତ ମୁଁ ଡେଲି କଷ୍ଟମର୍ ଆଉ ଆପଣଙ୍କୁ କହିବି କ'ଣ ସାର୍ ଆଉ ଆପଣ ତ ଜାଣିଛନ୍ତି ଯେ ମୁଁ ଡେଲି ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଆସେ ଯେହେତୁ ମୋତେ ଆପଣଙ୍କ ରେଷ୍ଟୁରାଣ୍ଟ୍ ଭଲ ଲାଗୁଛି ତ ଖାଦ୍ୟ ଭଲ ଲାଗିଥିବାରୁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଆସୁଛି ତ ମୁଁ ଚାହୁଁଛି ମୋତେ ବିରିୟାନୀଟେ ଦରକାର ତ ମୁଁ ମୋ ଆଡ଼୍ରେସ୍ରେ ମୁଁ ତୁମକୁ ଆଡ଼୍ରେସ୍ ଦେବି ମୋତେ ସେ ଆଡ଼୍ରେସ୍ରେ ମୋତେ ବିରିୟାନୀଟା ପହଞ୍ଚାଇ ଦେବେ ନାଇଁ ଯେହେତୁ ମୋର ଟିକିଏ କାମ ଅଛି ତ ମୁଁ ଚାହୁଁଛି ମୋ ଆଡ୍ରେସ୍ରେ ଆପଣ ବିରିୟାନୀଟା ଯଦି ପଠାଇ ଦିଅନ୍ତେ ତ ମୋତେ ବହୁତ ଭଲ ଲାଗନ୍ତା ଆଉ ଯେହେତୁ ମୁଁ ଆପଣଙ୍କର ଗୋଟେ ଡେଲି କଷ୍ଟମର୍ ତ ଆପଣ ମୋତେ ଚିହ୍ନିଛନ୍ତି ଜାଣିଛନ୍ତି ତ ମୁଁ ଚାହୁଁଛି ମୁଁ ଆଡ୍ରେସ୍ ଦେବି ମୋର ସେଇ ଠିକଣାରେ ଆପଣ ପହଞ୍ଚାଇଦେବେ ଯଦି ପହଞ୍ଚାଇଦେବେ